ଡ୍ରାଇଭର ଭାଇ ଏଇଠି ଏତେ ଟ୍ରାଫିକ୍ ଜାମ୍ ହୋଇଛି ଆଉ କୌଣସି ପଟେ ରାସ୍ତା ଅଛି କି ଯିବା ପାଇଁ ଆଉ କେତେ ସମୟ ଲାଗିବ ଏଇ ଏଇ ଟ୍ରାଫିକ୍ରୁ ବାହାରିବା ପାଇଁ ଆଉ ମୋତେ ମୋର ସମୟ ନଷ୍ଟ ହେଉଛି ମୋତେ ଜଲ୍ଦି ନେଇକି ଭୁବନେଶ୍ୱରରେ ଛାଡ଼ନ୍ତୁ